ଆମ ଗାଁରେ କେଶର ଯତ୍ନ ନେବାପାଇଁ ହରିଡ଼ା ମେଥି ପିଆଜ ରସୁଣର ତେଲ ପ୍ରସ୍ତୁତ କରି ଲଗାନ୍ତି କେଶ ମଜବୁତ ହେବାପାଇଁ ଆଉ ଘନକଳା ହେବାପାଇଁ ଏବଂ ଚର୍ମର ଯତ୍ନ ନେବାପାଇଁ ଗାଧୋଇବା ସମୟରେ ହଳଦୀ ଲଗାନ୍ତି ଚନ୍ଦନ ଲଗାନ୍ତି ଆଉ ବେଲପତ୍ର ମଧ୍ୟ ଲଗାନ୍ତି